ଗଲା ସପ୍ତାହରେ ମୁଁ ଗୋଟେ ଚାର୍ଜର୍ କିଣିଥିଲି ସାମସଙ୍ଗ୍ର ପୁରା ବେକାର ଚାର୍ଜର ସେ ଚାର୍ଜର ୟୁଜ କଲା ପରେ ଚାର୍ଜିଂରେ ବସାଇଥିଲି ବସାଇବା ସାଙ୍ଗେ ସାଙ୍ଗେ ଚାର୍ଜର ଫାଟିଯାଇଛି ଏବଂ ଏହି ଚାର୍ଜର କାହାକୁ କିଣିବାକୁ କହିବି ନାହିଁ ଅନ୍ତତଃ ସାମସଙ୍ଗ୍ ଚାର୍ଜରଟା ମୋ ସହିତ ଏମିତି ହେଲା କରେଣ୍ଟରେ ଫାଟି ଯାଇଛି ଅନ୍ୟ ସମସ୍ତଙ୍କ ସହିତ ହେଇପାରେ ଭଲରେ ମୁଁ ଚାର୍ଜର ପାଖରେ ଥିଲି ନାହିଁ ଥିଲି ଥିଲେ ମୋର ଅନେକ କ୍ଷୟକ୍ଷତି ହେଇଥାନ୍ତା ଏହି ଚାର୍ଜର ଅନେକ ସାଧାରଣ ଲୋକଙ୍କୁ ଖରାପ ବୋଲି ମୁଁ ନିଜ ଅନ୍ୟମାନଙ୍କୁ କହିବି ଏବଂ ଏହି ଚାର୍ଜର କିଏ ବି କିଣନ୍ତୁ ନାହିଁ ବୋଲି ମୁଁ ତା'କୁ ଅନୁରୋଧ କରିବି